ହ୍ୟାଲୋ ମୁଁ ଗତ ଥର ଯେଉଁ କାର୍ ବୁକ୍ କରିଥିଲି ଓଲା କମ୍ପାନୀର କାର୍ ସେଥିରେ ଯାତ୍ରା ମୋର ସଫଳ ହୋଇଥିଲା ଡ୍ରାଇଭରଟି ଭଲରେ ଗାଡ଼ି ନେଇକି ଆସିଥିଲା ତେଣୁ ଏଥରକ ମୁଁ ମଧ୍ୟ ପୁରୀ ଯିବାପାଇଁ ମନସ୍ତ କରିଛି ସେହି କାର୍ ଟି ଯଦି ମୋତେ ପୁଣି ବୁକ୍ ହୋଇପାରିବ ତା'ହେଲେ ଭଲ ହୁଅନ୍ତା ମୋର ଯାତ୍ରା ସଫଳ ହୁଅନ୍ତା ଏବଂ ସେହି ଡ୍ରାଇଭର ଆସିଲେ ମଧ୍ୟ ମୁଁ ଧନ୍ୟ ମନେ କରନ୍ତି ଏବଂ ଯିବା ପାଇଁ ଇଚ୍ଛା ପ୍ରକାଶ କରୁଛି